ଶାସ୍ତ୍ର ଦ୍ଵାରା ମୁଇଁ ଏ ଯୋଗ ଜାଣିଥିନି ପଢ଼ିକରି ପଢ଼ିଲା ପରେ ମୁଇଁ ଜାଣିଲି ଯେ ଏଇ ଯୋଗ କଲେ ଇ ଇ ଲାଭ ମିଲ୍ବା ସେନୁ କରି ମୁଇଁ ଯୋଗ କରବାକେ ପଡ଼ିଲା ପ୍ରାଣାୟାମ୍ କଲି ଯୋଗ କଲି ଅନୁଲୋମ୍ ବିଲୋମ୍ କଲି କପାଲଭାତି କଲି କପାଲଭାତି କଲେ ଦିନେ ଦୁଇ ଦିନ ଆମ୍ କେ ଟିକେ କପାଲ୍ ଟିକେ ଦୁଖେ ଦରଦ ହେଲା ତା'ପରେ ପଛକେ କଲାକେ ବଢ଼ିଁଆ ଲାଗ୍ଲା ଦିନେ ଦୁଇ ଦିନର ଦରଦ ହେଲେ ବି ନେଇ ଭାବବ୍ କିଛିଦିନ ପରେ ଭଲ୍ ଲାଗ୍ସି କପାଲଭାତି କଲି ଅନୁଲୋମ୍ ବିଲୋମ୍ କଲି ମନ୍ ଠିକ୍ ରହିଲା ଶରୀର୍ ବ୍ୟାୟାମ୍ କଲି ଜଣେ ରୁ ଉଜନ୍ କମାବାକେ ପଡ଼୍ବା ମୁଇଁ ନିଜେ ଉଜନ କମାଲି କମିଗଲା ଗୁଟେ ଦିନ୍ ବ୍ୟୟାମ୍ କଲେ ଉଜନ୍ କମିଯିବା ସାଙ୍ଗେସାଙ୍ଗେ କମିଯିବା ନାପି ହେଇକରି ବ୍ୟୟାମ୍ କରବ ସାଙ୍ଗେସାଙ୍ଗେ କମିଯିବା ଏଇଟା ସାଙ୍ଗେ ଜାନିପାରବ ଏଇ ଜିନିଷନୁ ଉଜନ୍ କମାବାଟା ସାଙ୍ଗେ ଜାନିପାରବ ଏଇ ବ୍ୟୟାମ୍ ମାନେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ କଲ ଜଣେ ଲୋକ୍ ବ୍ୟାୟାମ୍ ଷାଠିଏ ଦିନ୍ କଲା ବୋଇଲେ ତାର୍ ପୁରା ସବୁଦିନ୍ ତାରକେ ମନ୍ ଲାଗ୍ବା ନୂଆ ନୂଆ କିଛି ଦିନ୍ ମନ୍ ନେହି ଲାଗେ ମୁଇଁ ବି ନୂଆ ନୂଆ କେତେଦିନ୍ ମୋତେ ଭଲ୍ ନେଇଁ ଲାଗ୍ଲା ତଥାପି ମୋର୍ ଯୋଗ ଚାଲୁଥାଏ ଯୋଗ ଯେତେବେଲେ ଚାଲଲା ତାକେ ମନ୍ ପ୍ରଫୁଲ୍ଲ ରହିଲା ଆସ୍ତେ ଆସ୍ତେ ବ୍ୟାୟାମ୍ କଲି କୌଣସି ବେମାର୍ ନାଇଁ ହେଇ ଆମର୍ ସୁଗାର୍ ବି ପି ନେଇଁ ହୋଇ ଆଗେ ଗୁଡ଼୍ ହାତ୍ ଦରଦ୍ ଥିଲା ଗୁଡ଼୍ ହାତ୍ ଦରଦ୍ ବି କିଛି ନାଇଁ ହେଇ ଏସବୁ ମୋର୍ ଚାଲିଗଲା ଏ ବ୍ୟାୟାମ୍ କରି କରି ମୁଇଁ ବହୁତ୍ ଲାଭ ପାଇଲି ସମସ୍ତେ ବ୍ୟାୟାମ୍ କରବାର୍ କଥା ସେଥିଲାଗି ବ୍ୟାୟାମ୍ ଏକା ଆମକେ ଲାଭ ଜିନିଷ୍ ଯାନିରଖ ଏଇ ଯୋଗ ଦ୍ଵାରା ଆମେ ଏତେ ଲାଭ ପାଇଲୁ ଏସବୁ ମୁଇଁ ପ୍ରେରଣା ଟିଭି ଦ୍ଵାରା ପାଇନି ଏ ମହାପୁରୁଷ୍ ମାନଙ୍କର୍ ଦ୍ଵାରା ବି ମୁଇଁ ଶାସ୍ତ୍ର ଦ୍ଵାରା ବି ପାଇଛେଁ ଏଇ ଯୋଗ କରୁଛେଁ ସେଥିଲାଗି ଏଇ ଯୋଗରେ ମୋର୍ ବହୁତ ଲାଭ ହେଲା